ଆମର ଓଡ଼ିଶାରେ ସମ୍ବଲପୁରୀ ଡ୍ୟାନ୍ସ କରସୁଁ ରସୋ ଜାମୁ ଡାଲି ଆଉ ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ପିନ୍ଧିିକରି କାନ୍ଫୁଲ ନେକଲେସ୍ ମଥାମଣି ନାଗଟ ବିିନ୍ଧି କରି ଆଉ ମୁଦୀ ଗରିଆ ଧରିକରି ଅଲତା ମାଖି କରି ଡ୍ୟାନ୍ସ କରସୁଁ ଓଡ଼ିଶୀ ନୃତ୍ୟ ବି ଶାଢ଼ୀ ପିନ୍ଧି କରି ଆମେ ଭଲ୍ ସେ ନାଚସୁଁ ବହୁତ ଭଲ୍ ଲାଗ୍ସି ବି ଦେଖ୍ବାର୍ କେ ଆଉ ଆମେ ସବୁବେଳେ ସମ୍ବଲପୁରୀ ସର୍ଚ କରିକରି ଦେଖ୍ସୁଁ ଡ୍ୟାନ୍ସ ଗୀତ